ବଗିଚା ପାଇଁ ଆମେ କୋଡ଼ି ଗଇନ୍ତି ଶାବଳ ଟୋଲା ଏବଂ ବିଭିନ୍ନ ହଳ କରିକରି ଇଏ କରିଥାଉ ତା'ପରେ ତା'ର ବିଭିନ୍ନ ତାରବାଡ଼ ଶାବଳ ଏମିତି ସବୁ ଆମେ ବ୍ୟବହାର କରିଥାଉ